ଗ୍ରାମାଞ୍ଚଳରେ ଗ୍ରାମ ପରିବହନ ପାଇଁକି ପ୍ରଥମେ ଦରକାର ଆମକୁ ରାସ୍ତାର ବିକଳ୍ପ ରାସ୍ତା ଯଦି ଭଲ ରହିଲା ହେଉଛି ରାସ୍ତା ଭଲ ରହିଲେ ଆମେ ଯେକୌଣସି ମାଧ୍ୟମ ବ୍ୟବହାର କରିକି ଆମେ ପରିବହନ କରିପାରିବା ତେଣୁ ରାସ୍ତାର ପ୍ରଥମେ ଉନ୍ନତିକରଣ କରିବା ବହୁତ ଆବଶ୍ୟକ ପଡ଼ିଥାଏ ତା'ପରେ ରହିଲା ସମୂହ ଯାତ୍ରା ପାଇଁକା ଯଦି ସରକାରଙ୍କର ବସ୍ ହେଉ କି ଟ୍ରେନର ବ୍ୟବସ୍ଥା ହେଉ ଟ୍ରେନ ତ ସବୁବେଳେ ଯାଇପାରିବନି ବସ୍ ର ଆଉ ଏହିଭଳିଆ ଯଦି ଯାନ୍ତ୍ରିକ ବ୍ୟବସ୍ଥା ଯଦି ଆମେ କରିପାରୁଛେ ଯାନ୍ତ୍ରିକ ଯାନବାହନରେ ତା'ହେଲେ ଗୋଟିଏ ଯାଗାରୁ ଆଉ ଗୋଟିଏ ଯାଗାକୁ ଯିବାଆସିବା କରିବାପାଇଁ ହେଉ ମାଲ୍ ପରିବହନ କରିବାପାଇଁ ହେଉ ବହୁତ ଭଲରେ ସେଇଟା ଆମକୁ ସାହାଯ୍ୟ ଯୋଗାଇପାରିବ ତେଣୁ ଆମ ଗ୍ରାମାଞ୍ଚଳରେ ରାସ୍ତାର ଉନ୍ନତିକରଣ କରିବା ଦରକାର ତା ସହିତ ନୂଆ ନୂଆ ସରକାରୀ ବାହନ ବା ନିଜ ନିଜ ପାଖରେ ଲୋକଙ୍କ ପାଖରେ ଆର୍ଥିକ ଉନ୍ନତି ଦେଖିକି ସେମାନଙ୍କୁ ସହଜରେ ଯୋଗେଇଦେଲା ଭଳି ବ୍ୟବସ୍ଥା କିଛି ଗାଡ଼ି ସେମାନେ ଯେମିତି କିଣିପାରିବେ କିଛି ଯାନବାହାନ କିଣିପାରିବେ ତା'ର ପଦକ୍ଷେପ ନେଲେ ବହୁତ ଭଲ ହୋଇପାରିବ